କମ୍ ବୟସରେ ଯୋଗ କରିବାର ଅନୁଚିତ ଅଟେ କାରଣ କମ୍ ବୟସରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ସେଥିପାଇଁ କମ୍ ବୟସର ଯୋଗ ହେଉଛି ପିଲାମାନେ ଯେପରିକି ଖେଳିବା ନାଚିବା ବୁଲିବା ହସିବା କାନ୍ଦିବା ଏଗୁଡ଼ାକ ହେଉଛିି ଛୋଟ ବୟସର ଯୋଗ ଅଟେ ତେଣୁକରି ଅଠର ବର୍ଷରୁ ଉର୍ଦ୍ଧ ବାଳକ ବାଳିକା ଏବଂ ବୟସ୍କ ଲୋକ ଯୋଗ କରିପାରିବେ